ସାଧାରଣତଃ ଭାବରେ କହିବାକୁ ଗଲେ ମୁଁ ମୋର ଘରର ଆଖପାଖ ଅଗଣା ହେଉ କିମ୍ବା ମୋର ବାହାର ବାଡ଼ି ହେଉ କିମ୍ବା ମୋର ଘର ହେଉ ଶୋଇବା ଘର ହେଉ ମୁଁ ସବୁବେଳେ ପରିଷ୍କାର ପରିଚ୍ଛନ ରଖିଥାଏ ଯେପରି କି ସବୁଦିନ ସକାଳୁ ଉଠିକି ମୁଁ ମୋର ଅଗଣା ଖରିକି ଥାଏ ଏବଂ ପୋଛିଥାଏ ମୋର ବାଡ଼ି ପଛପଟେ କୌଣସି ଜାଗାରେ ଅପରିଷ୍କାର ଏବଂ ଆବର୍ଜନା ପକାଇନଥାଏ ଗୋଟିଏ କୁଣ୍ଡ କରି ବାଡ଼ି ପଛପଟେ ଗୋଟିଏ କୁଣ୍ଡ କରି ସେଥିରେ ଯାହା ବି ମୋର ପରିବା ଚୋପା ହେଉ କିମ୍ବା କୌଣସି ପଲିଥିନ ଜରି କାଗଜ ବାହାରୁ ଆସୁଥିବା ଯେକୌଣସି ଅପରିଷ୍କାର ଜିନିଷକୁ ମୁଁ ନେଇକି ସେ ଯେଉଁ କୁଣ୍ଡ ମଧ୍ୟରେ ପକାଇଥାଏ ଏବଂ ସେହି କୁଣ୍ଡକୁ ପରିବା ଚୋପା ଏବଂ ଓଦା ଜିନିଷ ସେହି କୁଣ୍ଡରେ ପକେଇ ଜରି ଏବଂ କାଗଜ ଗୁଡ଼ିକ ମୁଁ ନିର୍ଦ୍ଧିଷ୍ଟ ପନ୍ଦର ଦିନ ହେଉ କିମ୍ବା ଗୋଟିଏ ମାସ ହେଉ ମାସ ମଧ୍ୟରେ ମୁଁ ତାକୁ ସମ୍ପୂର୍ଣ୍ଣ ରୂପେ ଜାଳି ଦେଇଥାଏ ଯାହା ଫଳରେ କି ପରିବେଶ ଏତେ ଅପରିଷ୍କାର ହୋଇନଥାଏ ଏହା ପରେ ମୁଁ ପ୍ରତିଦିନ ଗୋବର ପାଣି ଆଉ ଫିନାଇଲ୍ ପକାଇକି ମୋର ଅଗଣାକୁ ସବୁବେଳେ ପାଣି ଛାଟିଥାଏ ଏବଂ ପରିଷ୍କାର ମଧ୍ୟ ରଖିଥାଏ ଘରକୁ ସବୁଦିନ ମୁଁ ମୋର ଫିନାଇଲ୍ ବ୍ୟବହାର କରି ଘରକୁ ପୋଛି ଥାଏ ଏବଂ ପ୍ରତି ମାସରେ ଥରେ ମୁଁ ଘରକୁ ସମ୍ପୂର୍ଣ୍ଣ ରୂପେ ଝଡ଼ାଝଡ଼ି କରିଥାଏ ଏବଂ କୌଣସି ଜାଗାରେ ଯେମିତି ଅଳିଆ ଓ ଆବର୍ଜନା ରହିପାରିବନି ସେଥିପାଇଁ ମୁଁ ସମ୍ପୂର୍ଣ୍ଣ ରୂପରେ ଧ୍ୟାନ ଦେଇଥାଏ ଏବଂ ଘର ପାଖରେ ରହିଥିବା ମୋର ପଡ଼ୋଶୀମାନଙ୍କୁ ମଧ୍ୟ ମୁଁ ଉପଦେଶ ସବୁବେଳେ ଦିଏ କି ପରିଷ୍କାର ରଖିଲେ ଆମ ଓଡ଼ିଆରେ ଗୋଟିଏ କଥା ଅଛି ଘର ସୁନ୍ଦର ଓ ପରିଷ୍କାର ପରିଚ୍ଛନ ରଖିଲେ ମା ଲକ୍ଷ୍ମୀଙ୍କର ଆବିର୍ଭାବ ହୋଇଥାଏ ଏବଂ ମା ଲକ୍ଷ୍ମୀ ଆସିବାକୁ ଭଲ ପାଇଥାନ୍ତି ସେହିଥିପାଇଁ ସମସ୍ତଙ୍କୁ ମୁଁ ଅନୁରୋଧ କରିକି କୁହେ କି ସବୁବେଳେ ଘର ଏବଂ ଅଗଣା ହେଉ କିମ୍ବା ବାଡ଼ି ହେଉ ପରିଷ୍କାର ପରିଚ୍ଛନ ରଖିଥାଆନ୍ତି